ଦେଖନ୍ତୁ ଆଜ୍ଞା ବିକାଶ କଥା କହିଲେ ପୂର୍ବରୁ ହଁ ବିକାଶ ଅଛି ଆଜ୍ଞା ଯେଉଁଦିନ ଆମର ସରକାର ନବୀନ ପଟ୍ଟନାୟକ କୁ ବିକାଶ କରିଛନ୍ତି ହବ ହେଲା ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ହେଲା ବହୁତ ବିକାଶ କରିଛି ଆଜ୍ଞା ଏମିତି ଲୋକମାନେ ବି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଯଦି ନଥେତା ଏମିତି ଲୋକମାନେ ମରିଯାଆନ୍ତି ଆଜ୍ଞା ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଯେବେଠୁ ଅଛି ଲୋକମାନେ ବହୁତ ଭଲରେ ଅଛନ୍ତି ଶିକ୍ଷା ଶିକ୍ଷା ସାହାଯ୍ୟରେ ବାସିନ୍ଦାଙ୍କୁ ବହୁତ ଲାଭ ମିଲୁଛି ଫ୍ରିରେ ପିଲାମାନେ ପଢ଼ି ପାରୁଛନ୍ତି ଖାଇପାରୁଛନ୍ତି ରହିପାରୁଛନ୍ତି ଇତିହାସ ବି ବହୁତ ଭଲ ଅଛି ବାସିନ୍ଦାକୁ ସାହାଯ୍ୟ କରୁଛି ଯାହା ଆପଣଙ୍କ ଏ ପ୍ରଶ୍ନ ଅନୁସାରେ ତୁଳନା କରିବି ଗୁରୁତ୍ୱପୂର୍ଣ୍ଣ ବିକାଶ କଥା ଗୁରୁତ୍ୱପୂର୍ଣ୍ଣ ବିକାଶ ହଉଛି ଆଜ୍ଞା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବହୁତ ଲୋକକୁ ଲୋକଙ୍କ ସାହାଯ୍ୟରେ ରହିଛି ଆଜ୍ଞା ରାସ୍ତାଘାଟ ସବୁ ଭଲ ଅଛି କାହିଁକି ନା ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଛନ୍ତି